ହଁ ମୁଁ ବଳଦଗାଡ଼ି ଦୌଡ଼ ଛେଳି ଏବଂ କକ୍ ଫାଇଟ୍ କିମ୍ବା ପଶୁମାନଙ୍କ ସହିତ ଜଡ଼ିତ ଅନେକ ଘଟଣା ଅନୁଭବ କରିଛି ତା'ମଧ୍ୟରୁ କକ୍ ଫାଇଟ୍ ଦେଖିବାକୁ ଯାଇଥିଲି ସେଠାରେ ଦୁଇଟି ଗଞ୍ଜାକୁ ଗୋଡ଼ରେ ଛୁରୀ ବାନ୍ଧି କି ଯୁଦ୍ଧ କରିବାକୁ ଛଡ଼ା ହେଇଥିଲା ଗୋଟେ ସେହି ଯୁଦ୍ଧରେ ଗୋଟେ ଗଞ୍ଜା ତାକୁ ରକ୍ତା ରକ୍ତାକ୍ତ ହୋଇ ମରିଯାଏ ଅନ୍ୟ ଗଞ୍ଜାଟି ବଞ୍ଚିଯାଏ ଏହା କିନ୍ତୁ କରିବା କଥା ନୁହେଁ ପଶୁମାନଙ୍କ ପଶୁମାନେ ଆମ ଏ ଆମ ଦେଶର ଅନେକ ଭବିଷ୍ୟତ ଏ ସେମାନଙ୍କୁ ବଞ୍ଚାଇକି ରଖିବା କଥା କିନ୍ତୁ ଏ ଲୋକମାନେ ନିଜର ପଇସା ଇନକମ୍ କରିବା ପାଇଁ ପଶୁମାନଙ୍କୁ ନେଇ ଏହିସବୁ କାମ କରୁଛନ୍ତି ଏହା ଫଳରେ ବହୁତ ଏ ଆମର ଅଘଟଣ ଘଟୁଛି ଏହା କିନ୍ତୁ କରିବା କଥା ନୁହେଁ ଏହି ଜିନିଷ ମୁଁ ଅନୁଭବ କରିଛି